ଦିଦି ମୁଁ ଅସ୍ମିତର ବାପା କହୁଛି ସ୍କୁଲ ଛୁ ସ୍କୁଲ ଛୁଟି ଟାଇମ୍ ହେଇଗଲାଣି ପୁଅକୁ ଛାଡି ଦିଅନ୍ତୁ ଆପଣ ତ ଆଗରୁ କିଛି ଇନ୍ଫର୍ମେସନ୍ ଦେଇ ନାହାଁନ୍ତି

କରିବ ଯେ ମ୍ୟାଡ଼ାମ୍ ମୁଁ ତ ସ୍କୁଲ୍ ମୁଁ ବ୍ୟସ୍ତ ଥିଲି ଛୁଟି ପାଇଁ ପାଇଁ ପୁଅକୁ ନେଇକି ଘରେ ଛାଡ଼ିକି ମୁଁ ଡ୍ୟୁଟି ଯିବି ଆପଣ ଏତେ ଲେଟ୍ କଲେ ଆଉ ଡ୍ୟୁଟି ଯାଇକି କ'ଣ ସାଙ୍ଗେ ସାଙ୍ଗେ ଛାଡ଼ିଦେବେ କି ଆମର ତ ଆଉ ଗମେଣ୍ଟ୍ ଚାକିରୀ ନୁହେଁ ଆମର ତ ପ୍ରାଇଭେଟ୍ ଆପଣ ଆଗରୁ କହିବେ ନା ଯେ ଅମକ ତାରିଖ ଠୁ ଆମର ଅମୁକ କମ୍ପିଟେସନ୍ ହେବ ବା ଡାଏରୀ ଗୋଟେ ମେନସନ୍ କରିବେ ନା ସିଲେକ୍ସନ୍ ସିଲେକ୍ସନ୍ ହେଲା ଯେ ଆଜିଠୁ କରିଦେଲେ ସେଇଟା କହିଥାନ୍ତେ ଯେ ଆଜି ଡାଏରୀରେ ଲେଖି ଦେଇଥାନ୍ତେ ଯେ କାଲିକି କାଲିଠୁ ଛୁଆଙ୍କ ପାଇଁ ଖାଦ୍ୟ ଦେଇ ପଠାଇବେ ଛୁଆ ଲେଟର ଯିବ ନା ମୁଁ ତ ଏକା ଘରେ ଅଛି ନା ତା ମମ୍ମି ତ ଆସି ପାରିବନି ତା ଦେହ ଭଲ ନାହିଁ ମୁଁ ତ ସେତେ ଦୂରରୁ ଆସିଛି ପୁଅ ପାଇଁ କରିବିନି ମନା କରୁନି କାଲି ହେଇଥିଲେ ଭଲ ହେଇଥାନ୍ତା ସବୁ ସବୁ ସବୁ ଗାର୍ଡିଏନ୍ ମାନେ ଯେ ଜାଣିଛନ୍ତି ଆଜି ହେବ ବୋଲି କାଇଁ ମୁଁ ତ ଛୁଟି ହେଇ ଘରେ ସ୍କୁଲ୍ ପାଖରେ ପହଞ୍ଚିଲା ବେଳକୁ ଛୁଟିରେ ପିଲାକୁ ନେଇତେ ଆସିଲା ବେଳକୁ ଆଉ

ନା ଆଜି ଦିନଟା ଛାଡି ଦିଅନ୍ତୁ କାଲିଠୁ ସେ କରିବ ମୁଁ ମୁଁ ଏକା ନା ଛୋଟ ବେଳୁ ସେମିତି କରୁଛି ଆଉ ଆପଣ ଟିକେ ଆଗରୁ ଇନ୍ଫର୍ମେସନ୍ ଦେଇଥାନ୍ତେ ନା ଯେ ଛୁଆ ଘରେ କହି ଆସିବୁ ଯେ ଛୁଆ କାଲିଠୁ ଟିଫିନ୍ ଆଣିବ ଏତେଟା ବେଳକୁ ଛୁଟି ହେବ ହଉ ହଉ ଠିକ୍ ଅଛି